ଯେତେବେଳେ ଆମେ ବିଭିନ୍ନ ଚିତ୍ର ଆଙ୍କୁୁଛୁ ଚିତ୍ର ଆଙ୍କିବା ଦ୍ୱାରା କଲର୍ ପେନ୍ନେ ଯେତେବେଳେ ଆମେ ସେ ଚିତ୍ରକେ କଲର୍ କରିଦେମୁ ସେତିକି ବଲ୍କେ ସେ ଚିତ୍ର ଦେଖ୍ବାର୍ଲାଗି ପୁରା ଲୋକ୍ମାନେ ସକାରାତ୍ମକ ଅନୁଭବ୍ କରିପାର୍ବେ ଯେହେତୁ ସୁନ୍ଦର୍ ଆରୁ ସରସ୍ ହେଇପାର୍ବା